ମୋର ମତରେ ଏ ଜିନ୍ ସମ୍ବାଦ୍ ଗଣମାଧ୍ୟମ ଅଞ୍ଚଲରେ ଯେନ୍ ଦେଖଉଚନ୍ ସେଇଟା ଯଥେଷ୍ଟ ନୁହେଁ କାଁ ହେଲା ଯେ ଯେଇ ଗାଁ ମାନକେ ବହୁତ ଗୁଡ଼େ ଅସୁବିଧା ହଉଛି ସେ ଅସୁବିଧା ଗୁଡ଼ିକ ପାଗକେ ସମ୍ବାଦ୍ ବା ଆମର ଯେନ୍ ମିଡ଼ିଆ ବା ଗଣମାଧ୍ୟମ ପହଞ୍ଚି ନାଇ ପାରାବାର୍ ସବୁଠାରୁ ବେଶୀ କିସୁ ହେଲା ଯେ ଜେନ୍ତା ଲୋକ ମାନେ ଚାଉଲ୍ ନେଇ ପାଇ ପାରବାର୍ ତମର ଆଧାର କାର୍ଡ଼ ଠିକ୍ ନାଇନ ଆଖିର ରିଡ଼ିଙ୍ଗ୍ ନାଇ କରିପାରବାର୍ ବୋଲି ତାଙ୍କୁ ଚାଉଲ ନ ଦେଇକରି ସେ ଚାଉଲ ଟା ଆମର ଦୁର୍ନୀତି କରିନଉଚନ୍ ସେନ୍ତା କଥା ବି ଗଣମାଧ୍ୟମ ଉଜାଗର କରି କରି ସେହି ଲୋକ ମାନଙ୍କ ଗୁଟେ ଆୱାଜ୍ ହେବାର୍ କଥା ଅନ୍ୟ କଥା ହେଲା ଯେ ରହବାର୍ ଘର ବି ତେଲିଆ ମୁଣ୍ଡରେ ତେଲ ଏନ୍ତା ଯେନ୍ ମାନଙ୍କର ଘର ଦ୍ୱାର ନାଇନ ସେମାନଙ୍କୁ ଘର ଦ୍ୱାର ବି ନ ମିଲବାର୍ ବର୍ଷା ନ ଜରି ତଲେ ରହୁଛ ଗଛ ତଲେ ରହୁଛ ସେନ୍ତା କଥା ବି ଯଦି ମିଡ଼ିଆ ବା ସମ୍ବାଦ ଲୋକ ନୟନ କେ ଏନ୍ତା ବୋଲ ତାରି ଉପରେ ପ୍ରଶାସନ ସତର୍କ ହେଇକରି କିଛି ପଦକ୍ଷେପ ନେତା